ପାଠ ପଢ଼ା ପରେ ଏବେ ପ୍ରାୟ ମୁଁ ଘରେ ରହୁଛି ତେଣୁ ବାପା ଯେହେତୁ ଚାଷ କରନ୍ତି ମୁଁ ମଧ୍ୟ ଚାଷ ଜମିରେ ବହୁତ ସମୟ ପ୍ରାୟ ଅତିବାହିତ କରେ ଆମର ଚାଷ ଜମିରେ ଖରିପ ଋତୁ ରେ ପ୍ରାୟ ଧାନ ଚାଷ ହୁଏ ରବି ଋତୁରେ ବିଭିନ୍ନ ପ୍ରକାର ପନିପରିବା ଇତ୍ୟାଦି ଚାଷ କରନ୍ତି ଆଉ ଚାଷ ଜମିରେ ଯେତେବେଳେ ବର୍ଷା ଦିନରେ ଚାଷ ଆରମ୍ଭ ହୁଏ ସେତେବେଳେ ମୁଁ ସକାଳେ ଦୁଇ ଘଣ୍ଟା ଏବଂ ଉପରବେଳା ମଧ୍ୟ ପ୍ରାୟ ଦୁଇ ଘଣ୍ଟା ଅତି ବାହିତ କରେ ଆଉ ଚାଷ ଜମିରେ ଯେତେବେଳେ ହଳ କରନ୍ତି କିମ୍ବା ପରେ ଧାନ ବୁଣିବା କାର୍ଯ୍ୟଟା ଆରମ୍ଭ କରି ସେସବୁ କାର୍ଯ୍ୟରେ ମଧ୍ୟ ମୁଁ ସାହାଯ୍ୟ କରେ ଆଉ ଯେମିତିକି ଚାଷ ଜମିକୁ ଜଳ ସେଚନ କରିବା ଇତ୍ୟାଦି କାମ ମୁଁ ନିଜେ ମଧ୍ୟ କରେ ଆଉ ଚାଷ କରିବା ଦ୍ଵାରା ଆମର ବିଭିନ୍ନ ପ୍ରକାର ଲାଭ ହୁଏ ଆମେ ନିଜେ ବିଶୁଦ୍ଧ ନିଜେ ଶସ୍ୟ ପଦାର୍ଥ ପାଇଁ ପାରୁ କିନ୍ତୁ ଯଦି ଆମେ ବାହାରୁ ଅନ୍ୟ ମାନେ ଚାଷ କରିଥିବା ବିଭିନ୍ନ କୀଟନାଶକ ଅଧିକ ସାର ପ୍ରୟୋଗ କରିଥିବା ଜିନିଷ ଆମେ ଖାଦ୍ୟ ଭାବରେ ଗ୍ରହଣକରୁ ତାହେଲେ ତାହା ଆମ ସ୍ଵାସ୍ଥ ପାଇଁ ହାନିକାରକ କିନ୍ତୁ ଆମେ ନିଜେ ଚାଷ କରି ନିଜେ ଶସ୍ୟ ଉତ୍ପାଦନ କରିବା ଦ୍ଵାରା ସେସବୁ ଖାଇବା ଦ୍ଵାରା ଆମର ଶରୀର ସୁସ୍ଥ ରହିଥାଏ ଆଉ ଚାଷ କରିବା ଦ୍ଵାରା ଆମର ମାନେ ଚାଷ କାର୍ଯ୍ୟରେ ବିଭିନ୍ନ ସବୁ ଅଧିକ ସମୟ ଅତିବାହିତ କରିବା ଦ୍ଵାରା ଆମର ଶରୀର ର ସୁସ୍ଥ ରହେ ଏବଂ ଆମର ମନ ମଧ୍ୟ ପ୍ରଫୁଲ୍ଲ ରହେ ଆମର ସମୟଗୁଡ଼ିକ ସେଥିରେ ନିୟୋଜିତ ହେବା ଦ୍ଵାରା ଆଃ ଆମ ନିଜର ଉନ୍ନତ୍ତି ସହିତ ଆମେ ପରିବାରର ମଧ୍ୟ ଉନ୍ନତ୍ତି କରିଥାଉ ଆଉ ଚାଷ ଜମିରେ ଅଧିକା ସମୟ ଅତିବାହିତ କରିବାକୁ ମୋତେ ଖୁବ୍ ଭଲ ଲାଗେ ଆଉ ପନିପରିବା ଚାଷରେ ମଧ୍ୟ ଆମର ଶୀତ ଦିନେ ଯେମିତିକି ରବି ଋତୁରେ ବିଭିନ୍ନ ପ୍ରକାର କୋବି ଆଉ ଶାଗ ଆଉ ବିଲାତି ବାଇଗଣ ଇତ୍ୟାଦି ଭେଣ୍ଡି ମଧ୍ୟ ଆମେ ଚାଷ କରୁ ବିଭିନ୍ନ ଚାଷ କାମରେ ନିଜକୁ ଲଗାଇ ଆମେ ବିଶୁଦ୍ଧ ଜିନିଷ ଆମେ ଉତ୍ପନ କରୁ ଏବଂ ସେଗୁଡ଼ିକ ଖାଇବା ଦ୍ଵାରା ଆମକୁ ଭଲ ଲାଗେ ଏବଂ ସେଥିରୁ ଆମ ପନିପରିବା ଚାଷ ଦ୍ଵାରା ଆମକୁ ଅଧିକ ଲାଭ ମଧ୍ୟ ହୁଏ ଆଉ ଧାନ ଚାଷ ତ ଖରା ଦିନେ ହୁଏ ଆଉ ଏଇ ସବୁ ଚାଷରେ ନିଜକୁ ନିଜର ସମୟ ଦେବାକୁ ମୋତେ ଖୁବ୍ ଭଲ ଲାଗେ ଆଉ ଏ ଏଥିରେ ବିରି ମୁଗ କୋଳଥ ଇତ୍ୟାଦି ଡାଲି ଜାତୀୟ ଫସଲ ମଧ୍ୟ ଆମର ଉଚ୍ଚ ଜମିମାନଙ୍କରେ ଆମେ ଚାଷ କରୁ ଆଉ ଏ ସବୁ ଚାଷରେ ସମୟ ଦେବାକୁ ଭଲ ଲାଗେ ଏବଂ ଏସବୁ ବିକ୍ରି କରିବା ଦ୍ଵାରା ଆମମାନଙ୍କୁ ଅଧିକ ଟଙ୍କା ଆମକୁ ମିଳି ପାରିଥାଏ